ମାର୍ଶାଲ ଆର୍ଟସ୍ ମାର୍ଶାଲ ଆର୍ଟସ୍ କହିଲେ ଯାହାକି କରାଟେ କୁମ୍ଫୁ ଟାଇକଣ୍ଡ ଏବଂ ମୁଥାଏ ବିଭିନ୍ନପ୍ରକାର ଆର୍ଟସ୍ ରହିଛି ଯାହାକି ଆମର ଏହି ଆର୍ଟସ୍ ଦ୍ଵାରା ଗୋଟେ ଫାଇଟର୍ର ବା ଗୋଟେ ମଣିଷର ବିଭିନ୍ନପ୍ରକାର ପରିବର୍ତ୍ତନ ହୋଇଥାଏ ଯାହାକି ଶାରୀରିକ ମାନସିକ ଏବଂ ଅନେକ କ୍ଷେତ୍ରରେ ମଧ୍ୟ ତାଙ୍କୁ ସୁବିଧା ଏବଂ ଲାଭଦାୟକ ମିଳିଥାଏ ଆର୍ଟସ୍ ଏମିତି ଏକ ଜିନିଷ ଯାହାକି ଅତ୍ୟଧିକ ଆମକୁ ସାହସ ଦେଇଥାଏ ଆତ୍ମବିଶ୍ୱାସ ଦେଇଥାଏ ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ମନୁଷ୍ୟ ସେଠୁ ଖସିକି ଆସି ଥାଇପାରେ ଆବଶ୍ୟକ ଅନୁସାରେ ସେଥିରୁ କେତେବେଳେ ସେ ଫାଇଟ୍ କରିଥାଏ ତ କେତେବେଳେ ସେ ନିଜର ଟେକ୍ନିକାଲ ଖଟାଇ ବା ମାନସିକ କ୍ଷେତ୍ରରେ ଯେଉଁ ଜିନିଷ କୌଶଳ ଆପ୍ଲାଏ କରିକି ସେଠୁ ଖସିକି ଆସିଥାଏ